ହଁ ଆମେ ମାଖନ୍ ଚାଷ୍ କର୍ସୁଁ ଯେ ପହେଲାନ ଆମର୍ ଜମି ଜୁତ୍ସୁଁ ତାହାକେ ଦୁଇ କାସ୍ କରିଦେମୁ ଦୁଇ କାସ୍ କରିଦେଇ ସାର୍ଲା ପରେ ତିନି ନମ୍ବର୍ କାସ୍ କର୍ମୁ ତାହାକେ ତିନ୍ ନମ୍ବର୍ କାସ୍ କରିସାର୍ଲା ପରେ ତାହାକେ ଆମେ ଯେ ବାଉଣ୍ଡରୀ ଧରିିକରି ଆମେ କୁରେଟ୍ ରଫା ଧରିକରି ତାହାକେ ଧାଡ଼ି ଧାଡ଼ି କରି ତାର୍ମାନେ ଲାଇନ୍ ଦେମୁ ଲାଇନ୍ କଲାବେଲ୍କେ ତାହାକେ ପିଢ଼ା ପିଢ଼ା ପକେଇ ଦିଆ ଯିବା ପିଢ଼ା ପକେଇ ଦେଇ ସାର୍ଲା ପରେ ତାହାକେ ହୁଲାକୁଡ଼ା ଯେନ୍ ସେ ମଝିରେ ମଝିରେ ହୁଲା କୁଡ଼୍ମୁ ହୁଲା କୁଡ଼ି ଦେଇକିରି ତାହାକେ ଖତ ଦେମୁ ଦେଶୀ ଖତ ଦେଶୀ ଖତ ଦେଇକରି ତାହାକେ ଦେଶୀ ଖତ ଦେଇ ସାର୍ଲା ପରେ ତାହାକେ ଆଉ ବି ଆମର୍ ଗେମାକ୍ସିଂ ନହେଲେ ଥିମେଟ୍ ବୋଲିକିରି ଗୁଟେ ଉଷୋ ଅଛେ ତାହାକେ ଦୁଇ ଦୁଇ କଲି ସେଥିରେ ପକେଇ ଦିଆଯିବା କାଁ ଥିର୍ଲାଗି ଚାଟି ପିମ୍ପୁଡ଼ି ଇତ୍ୟାଦି ନେ ଲାଗେ ହେତ୍କି କରିଦେଇ ସାର୍ଲା ପରେ ଏଛେନ୍ ମଞ୍ଜିକେ ତାହାକେ ନେଇକରି ଯଗେଇଦେମୁ ମଞ୍ଜି ଯୋଗାମୁ ମଞ୍ଜି ଯୋଗେଇ ଦେମୁ ମଞ୍ଜି ଯେନ୍ତା ଯୋଗେଇ ଦେମୁ ଯେ ଦୁଇ ଦୁଇ ପତର୍ ଯେନ୍ତା ହେଇଯିବାକେ ତାହାକେ କାଣା କର୍ମୁ ବୁନ୍ଦ୍ ତଲ୍ ତଲ୍ କୁଡ଼ିଦେମୁ ବୁନ୍ଦ୍ ତଲ୍ ତଲ୍ କୁଡ଼ିଦେଲେ ଏଛେନ୍ ବୁନ୍ଦ୍ ତଲ୍ ତଲ୍ କୁଡ଼ି ଦେଇକି ତାହାକେ କେଚି କରି ସେ ତ ଭାରେ ଏମିନିିଆ ସୁପର୍ ପଟାସ୍ ଗୋର୍ମର୍ ଇ ସାର୍କେ ଟିକେ ଟିକେ ଟିକେ କରି ଘୁରେଇ ଦେମୁ ଘରେଇ ଦେଲା ପରେ ଗଛ ଉନ୍ନତି ହେଇକରି ଆସ୍ଲା ଉନ୍ମତି ହେଇକରି ଆସ୍ଲା ପରେ ତାହାକେ ଏଛେନ୍ କାଁ କର୍ମୁ ଇଆଡ଼କେ ଯେତେବେଲେ ଆମର୍ ସେ ଫିଲ୍ଡ୍ରେ ଯେତେବେଲେ ଲଟା ହେଇଯିବା ଲଟାକେ କୂରେଡ୍ ଧରିକରି ହେଁ ମଜୁରି ଭୁତିଆ ଲଗେଇ ଦେଇକରି ତାହାକେ ଛାଛି ଦେମୁ ଛାଞ୍ଚି ଦେମୁୁ ଲଟା ଯେନ୍ତା ମରିଯିବା ଯଦି ନେଇ କରିପାରୁ ଔଷଧ୍ ନେଇକରି ତାହାକେ ମେସିନ୍ ଦ୍ଵାରା ପ୍ରୟୋଗ୍ କରିଦେଲେ ସେ ଲଟା ସବୁ ମରିଯିବା ମରିଗଲା ପରେ ଯେ ମାଖନ୍ ଲହ ଯେତେବେଲେ ବାହାରି ବସ୍ବା ତାହାକେ ଦୁଇ ନମ୍ବର୍ ସାର୍ ଫେର୍ ତାହାକେ ୟୁରିଆ କ୍ୟାଲିସିୟମ୍ ଗୋର୍ମର୍ ଇତ୍ୟାଦି ସାର୍ମାନେ ତାହାକେ ପ୍ରୟୋଗ କରିକିରି ତାହାକେ ଭରିଦେମୁ ଭରି ଦେଲା ପରେ ଆ ଯେ ମାଖନ୍ ତାହାକେ ଫେର୍ କାଣା କର୍ମୁ ଔଷଧ୍ ଔଷଧ ନେଇକରି ଗୁଟେ ମେସିନ୍ରେ ନେଇକରି ତାହାକେ ମାରିଦେମୁ ମାରିଦେମୁ ଯେ ତାହାକେ ଯେନ୍ କୀଟା କୀଟାଣୁମାନେ ନେଇଯିବେ ବୋଲିକିରି ବା କୀଟନାଶକ ସେ ସେତି କେ ପଶିନିପାର୍ବେ ବୋଲିକିରି ସେନ୍ତା କରିଦେମୁ ସେନ୍ତା କରିଦେଲେ ଯେ ମାଖନ୍ ତାର୍ ଆପେ ଆପେ ଲହ ଯିବା ଲହ ଗଲା ପରେ ଫୁଲ୍ ଫୁଟ୍ବା ଫୁଲ୍ ଫୁଟ୍ଲା ପରେ ଯେ ଫଲ୍ ଆସ୍ବା ଫଲ ଆସ୍ବା ଇତ୍ୟାଦି ଯେତେବେଲେ ଫଲ୍ ଆସ୍ବା ତାହାକେ ଅଢ଼େ ତିନ୍ ମାସ୍ ଯେନ୍ତା ହେଇଯିବା କେ ମାଖନ୍ ବଡ଼୍ ବଡ଼୍ ହେଇଯିବା ବଡ଼୍ ବଡ଼୍ ହେଇଗଲେ ତାହାକେ ଏତେ ତୁଲି କରି ତାହାକେ ଫେର୍ ବିକ୍ରି କର୍ମୁ ଆମେ ଏନ୍ତା କରି ଚାଷ୍ କର୍ସୁଁ